ହଁ ଆମ ଓଡ଼ିଶାରେ ପରିବେଶ ପର୍ଯ୍ୟଟନର ସୁଯୋଗ ରହିଛି ଆମ ଓଡ଼ିଶାର କୋଣାର୍କ ମନ୍ଦିର ଏବଂ ଗଞ୍ଜାମର ସାାଲୁଆପାଳି ଓ ଲାଲସିଂ ନୟାଗଡ଼ର ସିଧାମୂଳ ଗୋପାଳପୁରରେ ଇକୋ ରିଟ୍ରିଟ୍ ଭଳି ଅନେକ ସ୍ଥାନ ଅଛି ଯୋଉଠାରେ କିି ଆମର ପ୍ରାକୃତିକ ପରିବେଶକୁ ପର୍ଯ୍ୟଟକ ମାନେ ଉପଭୋଗ କରିପାରିବେ ଏବଂ ଏହା ସହ ଆମର ନରସିଂହ ନାଥ ଅଛି ସେଠାରେ ମଧ୍ୟ ଏହା ବରଗଡ଼ ଡିଷ୍ଟ୍ରିକ୍ରେ ଅଛି ଏହି ଅଞ୍ଚଳରେ ପାହାଡ଼ିଆ ଅଞ୍ଚଳ ରହିଛିି ଜଙ୍ଗଲ ରହିଛିି ବିଭିନ୍ନ ନଦୀ ମଧ୍ୟ ବୋହୁଛିି ଝରଣା ବୋହୁଛିି ମନ୍ଦିର ରହିଛିି ଏହିସବୁକୁ ଉପଭୋଗ କରିବା ସହ ଆନନ୍ଦିତ ମଧ୍ୟ ହୋଇପାରିବେ ଏବଂ ସେଥିରେ ଯେଉଁ ଶାନ୍ତି ସେଠାରେ ଲାଗେ ଶାନ୍ତି ଅନୁଭୂତ ହୁଏ ଏବଂ ଅଲଗା ପ୍ରକାର ଗୋଟେ ଖୁସି ସେଠୁ ଆନନ୍ଦ ମିଳିଥାଏ ପର୍ଯ୍ୟଟକ ମାନେ ମଧ୍ୟ ପରିବେଶ ସୁରକ୍ଷାରେ ଜଡ଼ିତ ହୋଇପାରିବେ ପର୍ଯ୍ୟଟକ ମାନେ ପରିବେଶରେ ଯଦି କୌଣସି ଅଳିଆ ଆର୍ଜନା ଦେଖିଲେ ତା'ହେଲେ ତାକୁ ସଫା କରିପାରିବେ ଏବଂ ସରକାରଙ୍କୁ ମଧ୍ୟ ତା'ର ପରିବେଶର ସଠିକ୍ ସୁରକ୍ଷା କେମିତି କରାଯିବ ସେଥିପ୍ରତି ନିବେଦନ ମଧ୍ୟ କରିପାରିବେ